ଓଡ଼ିଶା ରାଜ୍ୟର ଜନବହୁଳ ଅଞ୍ଚଳ କହିଲେ ଭୁବନେଶ୍ୱର ମହାନିଗମ କଟକ ମହାନଗର ନିଗମ ବ୍ରହ୍ମପୁର ମହାନଗର ନିଗମ ରାଉରକେଲା ମହାନଗର ନିଗମ ଏ ତିନୋଟି ଜନବହୁଳ ଅଞ୍ଚଳ ତେଣୁ ଏ ମହାନଗରରେ ପରିପୂର୍ଣ୍ଣ ହୋଇଛି ମହାନଗର ରହିବା ଦ୍ୱାରା ଶିକ୍ଷା ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ଡେଭଲପ୍ ହୁଏ ଯାହା ବି କରନ୍ତି ରୋଜଗାର ପନ୍ଥାଟା ବେଶୀ ସେଇଠି ଆୟର ପୁଚ୍ଛଟା ବେଶୀ ବଢ଼ି ଚାଲେ ନକାରାତ୍ମକ କହିଲେ ଯେହେତୁ ଆପଣ ଯେହେତୁ ମହାନଗର ରହୁଚନ୍ତି ବହୁତ ଆପଣଙ୍କର ତାଙ୍କର ଚାଲିଚଳି ସମୟ ନେଇ ଆପଣଙ୍କୁ ଚଳିବାକୁ ପଡ଼ିବ ଟିକିଏ ରାସ୍ତାଘାଟ ପାଖରୁ ଆରମ୍ଭ କରି ସବୁବେଳେ ଭିଡ଼ ଭଡ଼କା ଥାଏ ତେଣୁ ସେଇମାନଙ୍କୁ ଦେଖିକରି ଏଇଟା କହିଲେ ନକାରାତ୍ମକରେ ଯିବ ଟିକେ ଭୁଲ କଲେ ଆପଣ ଆକ୍ସିଡ଼େଣ୍ଟ୍ ହେବାର ବହୁତ ସମ୍ଭାବନା ଅଛି ବା ଟିକେ କଥାବାର୍ତ୍ତା ସଂଯମତା ରଖିବା ଦରକାର ଏସବୁ ନକାରାତ୍ମକ ସୂଚି ଅଛି